ହ୍ୟାଲୋ ସାର୍ ମୁଁ ରଶ୍ମିତା ସାମନ୍ତରାୟ କହୁଥିଲି ଆପଣଙ୍କ ପୁରୁଣା କଷ୍ଟମର୍ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ସବୁବେଳେ ଖାଇବା ଅର୍ଡ଼ର କରେ କିନ୍ତୁ ମୁଁ ଏବେ ଅଲଗା ଯାଗାରେ ଅଛି ମୁଁ ଆପଣଙ୍କୁ ଭାତ ଛତୁ ଡାଲି ପନିରର ଅର୍ଡ଼ର ଦେଉଛି ଆପଣ ମୋତେ ରଣପୁରର କଦମ ସାହିରେ ଅର୍ଡ଼ର ଡେଲିଭରି ଦେବେ ମୁଁ ଏବେ ଏହି ରଣପୁରର ଏହି ଯାଗାରେ ରହୁଛି ଆଜ୍ଞା ସାର୍ ମୁଁ ରଖୁଛି ଥ୍ୟାଙ୍କ ୟୁ ସାର୍